ପଇସା ତ ଲୋକମାନେ କମାନ୍ତି ମାତ୍ର ତାକୁ ସଞ୍ଚୟ କରିବା ହେଉଛି ତ ସବୁଠୁ ବଡ଼ କାମ ତ ସଞ୍ଚୟ କରିବା କିପରି ସଞ୍ଚୟ କରିବା ପାଇଁ ବହୁତ ହି ବହୁତ ସାରା ମାର୍ଗ ଅଛି ଯେମିତି କି ଏଫ୍ ଡ଼ି କରନ୍ତି କେତେ ଲୋକ ମ୍ୟୁଚୁଆଲ୍ ଫଣ୍ଡ୍ କରନ୍ତି ତ ଆଉ କେତେ ଲୋକ ବ୍ୟାଙ୍କ୍ ପାସ୍ବୁକ୍ରେ ମଧ୍ୟ ପଇସା ତାଙ୍କର ସଞ୍ଚୟ କରନ୍ତି ଭରିକି ବ୍ୟାଙ୍କ୍ ରେ ତାଙ୍କର ତ ମୁଁ ଯେଉଁ ମୁଁ ଯେଉଁ ପ୍ରକ୍ରିୟା ଯୋ ମାନେ ମୁଁ ଯେଉଁ ପ୍ରକ୍ରିୟା କରେ ମାନେ ପ୍ରକ୍ରିୟାରେ ଆମର ପଇସା ସଞ୍ଚୟ କରେ ସେଟା ହେଉଛି ମୁଁ ବ୍ୟାଙ୍କ୍ ପାସ୍ବୁକ୍ରେ ଆମର ଯାହାବି ମୋର ପଇସା ବଞ୍ଚିଯାଏ ଯେତେ ସବୁ ଆୟ ମୋର ଖର୍ଚ୍ଚ ସରିଲାପରେ ଯେତେ ସବୁ ପଇସା ବଞ୍ଚେ ତାକୁ ମୁଁ ଯାହା ବି ରହେ ତାକୁ ମୁଁ ବ୍ୟାଙ୍କ୍ ପାସ୍ବୁକ୍ରେ ମୁଁ ମୋର ସଞ୍ଚୟ କରିଦିଏ ଆଉ ମଧ୍ୟ ବହୁତ ସାରା ଲୋକ ଅଛନ୍ତି ଯୋଉମାନେ କି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରେ ପଇସା ତାଙ୍କ ଖାତାରେ ଭରିଦିଅନ୍ତି ତାଙ୍କ ପ ସେଇଟା ବି ଗୋଟେ ପ୍ର ଗୋଟେ ମାର୍ଗ ଗୋଟେ ବି ତାଙ୍କ ପ୍ରକ୍ରିୟା ରହେ ସେଇଠି ସେମାନେ ପଇସାକୁ ସଞ୍ଚୟ କରିପାରନ୍ତି